ଜ୍ୱର ହେଲେ ଜ୍ୱର ବହୁତ ଜୋରରେ ହେଇଥିଲେ କିଏ ଗୋଟେ ଜ୍ୱରରେ ଥରୁଥିଲେ ତାକୁ ଭୁତ ଲାଗିଛି କୁହନ୍ତି କି ଗୋଟିଏ ସାପ କାମୁଡ଼ିଲେ ତାକୁ ଡାକ୍ତର ପାଖକୁ ନ ନେଇ ଗୁଣିଆ ଦେଖାଅ କି ଗୋଟେ ଏଇଟା ଦିଅ କି ସେଇଟା ଦିଅ ବିଭିନ୍ନ ପ୍ରକାର ଉପଚାର କରନ୍ତି ତ ସେଇଟା କରିବା ଦରକାର ନୁହଁ କିନ୍ତୁ ଆମେ ଉପଯୁକ୍ତ ଟାଇମରେ ତାକୁ ଡାକ୍ତରଙ୍କ ପାଖକୁ କି ଜ୍ୱର ହେଇଥିଲେ ତାଙ୍କୁ ଠିକ ଟାଇମରେ ମେଡ଼ିସିନ ଯେଉଁଟା ସେ ଯେଉଁ ଯେ ରୋଗ ପାଇଁ ଯେଉଁଟା ଦରକାର ଯେଉଁ ଟାଇମରେ ସେଇଟା ଦବା ଦରକାର ତ ସେଇ ଯେଉଁ ସାପ କାମୁଡ଼ିଲେ ଆମେ ଡାକ୍ତର ପାଖକୁ ନବାନି ଗୁଣିଆକୁ ଦେଖେଇବା କି ଗୋଟେ ଜ୍ୱରରେ ଥରୁଥିବ କି ତାକୁ ଭୂତ ଲାଗିଛି ଏମତି ସବୁ କହିବାଟା ଆମ ଏଇଟା ଗୋଟେ ଆମ ଅନ୍ଧବିଶ୍ୱାସକୁ ଚଳେଇ ନେଇକି ଚଳୁଛନ୍ତି ତ ଏମିତି ଆମେ ଚଳିବା କଥା ନୁହେଁ ଏଇଟା ହିଁ ବହୁତ ଖରାପ ତ ଏଥିରେ ଆମ ବହୁତ ଲୋକର ଜୀବନ ଯାଉଛି ତ ଏମତି ସବୁ ଅନ୍ଧବିଶ୍ୱାସକୁ ନେଇକି ଚଳିବା କଥା ନୁହେଁ ତ ସେମତି ଚଳିଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହବା